ଆମ ଓଡ଼ିଶାରେ ସାମାଜିକ ଓ ପରମ୍ପରା ବଲେ ସାଂସ୍କୃତିକ ବହୁତ ଗୁଡ଼ାକ ଅଛି ଯାହା ଆମେ ବହୁତ ଗୁଡ଼ାକ ପାଳୁ ଯେମିତି ଆମେ ଆମର ପାଳୁଛୁ ପୁଷ୍ ପରବ ପୁଷ୍ ପରବ ଆମେ ଧାନ ଉଠାଇବା ପରେ ପାଳୁଛୁ ପୁଷ୍ ପରବ ଆଉ ଅଛି ଆମର ବଡ଼ ଯାତ୍ରା ସେଇଟା ବି ଆମେ ପାଳୁଛୁ ଏବଂ ଆମର ଅଛି ପଖାଳ ଦିବସ ଏଇଟା ବି ଆମେ ପୂର୍ବ ପୂର୍ବାରୁ ପାଳିକି ଆସୁଛୁ ଏଇଟା ହେଉଛି ଆମ ଇତିହାସରୁ ଚାଳି ଆସୁଛି ଯେ ସେଇଟା ଚାଲିବ ଏବଂ ଆମର ଯେଉଁ ନେକ୍ସ୍ଟ ଜେନେରେସନ୍ ନେକ୍ସ୍ଟ ଜେନେରେସନ୍ ଅଛି କି ନେକ୍ସ୍ଟ ପିଢ଼ି ଅଛି ତାଙ୍କେ ବି ପାଳିବେ ଆଉ ଯେମିତି ଅଛି ଦୂର୍ଗା ପୂଜା କାଳୀ ପୂଜା ଏସବୁ ଆମେ ପୁରୁଣା ଇତିହାସର ଦୀର୍ଘ ଇତିହାସ ଧରି ଚାଲି ଆସୁଛି ଏବଂ ଆମ ଯୁଗରେ ବି ଚାଲୁଛି ଆଉ ଆମେ ଆଶା କରୁଛୁ ଆମର ଯେଉଁ ନେକ୍ସ୍ଟ ଜେନରେସନ୍ ଅଛି ନେକ୍ସ୍ଟ ପିଢ଼ି ଅଛି ତାଙ୍କେ ବି ଏ ସଂସ୍କୃତି ଏବଂ ଏହି ପରମ୍ପରାଗୁଡ଼ିକୁ ବଜାୟ ରଖିବେ ତାଙ୍କେ ତାଙ୍କେ ବି ଏ ଯାକ ପାଳନ କରିବେ